ଆମ ଅଞ୍ଚଳ ଯାଜପୁରରେ ବହୁତ୍ ସାରା ମିଡ଼ିଆର ମିଡ଼ିଆର ସୁଯୋଗ ଅଛି ଯେମିତିକି ପ୍ରମେୟ ସମ୍ୱାଦ ନନ୍ଦିଘୋଷ ଚ୍ୟାନେଲ୍ ଓଟିଭି କନକ ଏହିପରି ବହୁତ୍ ସାରା ନ୍ୟୁଜ୍ ଚ୍ୟାନେଲ୍ ଏବଂ ଖବର କାଗଜ ଅଛି ଯେଉଁ ଯେଉଁ ଗୁଡ଼ିକ ଲୋକମାନଙ୍କୁ ବିଭିନ୍ନ ଆପତ୍ତି ବିଷୟରେ କିମ୍ୱା ରଥଯାତ୍ରା ପରି ପବିତ୍ର ପବିତ୍ର ଘଟଣା ବିଷୟରେ ଏବଂ ଖରା ବଢ଼ିବ କିମ୍ବା ଖରା କମିବ ବର୍ଷା ହବ ଆଗକୁ ବାତ୍ୟା ହବ ଏହିପରି ପାଣିପାଗ ସୁଯୋଗ ସୂଚନା ବିଷୟରେ ସେମାନେ ଆମଙ୍କୁ ଅବଗତ କରିଥାନ୍ତି ଏହା ସହିତ ଗ୍ରାମରେ ଯେ ମୁଖିଆ ସରପଞ୍ଚ ଥାଆନ୍ତି ସେମାନେ ମଧ୍ୟ ଲୋକମାନଙ୍କୁ ବିପତ୍ତି ମାନଙ୍କଠାରୁ ଆଗରୁ ସୂଚନା ଦେଇଥାନ୍ତି ଏବଂ ସଚେତନ କରିବାରେ ସାହାଯ୍ୟ କରିଥାନ୍ତି